ମଧୁମେହର ମୁକାବିଲା ପାଇଁ ଆମ ଗ୍ରାମରେ ଲୋକମାନେ ମେଡ଼ିସିନ୍ ସହ ବିଭିନ୍ନ ପ୍ରକାର ଗ୍ରାମୀଣ ଚିକିତ୍ସା ନେଉଛନ୍ତି ଚିକିତ୍ସାମାନେ କଣ ଯେମିତି କି ନିମପତ୍ରକୁ ସେମାନେ ବାଟିକି ତା ରସ ସକାଳୁ ପିଅନ୍ତି କିମ୍ବା କଲରାକୁ ତାକୁ ଛେଚି ବାଟି ତା'ର ରସ ମଧ୍ୟ ସେମାନେ ଖାଆନ୍ତି କଲରାକୁ ଖାଇବା କଞ୍ଚା କଲରା ହେଉ ସିଝା କଲରା ହେଉ ସେମାନେ ଖାଆନ୍ତି ମଧୁମେୟ ପାଇଁ ମେଡ଼ିସିନ୍ ସହିତ ଏଇସବୁ କାର୍ଯ୍ୟ କରିବାଦ୍ୱାରା ତାଙ୍କର ମଧୁମେୟ ରୋଗ ଲେବୁଲ୍ କମ୍ ହୋଇଥାଏ ଏବଂ ମଧୁମେୟ ରୋଗରୁ କିଛିଟା ଭଲ ହୋଇଯାଇଥାନ୍ତି ମଧ୍ୟ